ବାରି ବଗିଚାରେ ଗଛଗୁଡ଼ିକ ସା ଲଗେଇଲା ବେଳେ ପାଣି ସାର ଦେଇ ଆମେ ଗଛ ଲଗେଇ ଥାଉ ଏବଂ କିଛି ବିଲରେ ହେଉ କିମ୍ୱା କ୍ଷେତରେ ହେଉ ଅନା ବନା ଗଛ ଉଠି ଥାଏ ଗାଗୁଚିଆ ବିଭିନ୍ନ ପ୍ରକାର ଲଙ୍କା ଦଳ ଗଛ ଏଇ ଗଛଗୁଡ଼ିକ ଯାହାକି ଗଛକୁ ଉର୍ବର ମାଟିର ଉର୍ବରତା ନିଜେ ଶୋଷି ନେଇଥାଏ ଏବଂ ଯେଉଁ ଗଛଟିର ଯେଉଁ ଗଛଟି ଚାଷୀଟି ଚାହେଁ ବଢ଼େଇବା ପାଇଁ ସେ ଗଛଟି ଫଳି ପାରେ ନାହିଁ ସୁଦୃଢ଼ ଭାବରେ ଫଳ ଦେଇ ପାରେ ନାହିଁ ଯାହା ଫଳରେ ସେ ଚାହେଁ ଯେ ସେ ସେଗୁଡ଼ିକ କିପରି କ୍ଷେତ୍ରରୁ କ୍ଷେତରୁ ବାହାର କରି ଫୋପାଡ଼ି ଦଏ ଫୋପାଡ଼ି ଦିଏ ଏବଂ ତା ଟାଷ କାର୍ଯ୍ୟ କରିଥାଏ